ନୃତ୍ୟ ବିଷୟରେ ନୃତ୍ୟ ତ ସାଧାରଣତଃ ବହୁତ ପ୍ରକାର ଅଛି ଆଜିକାଲି ବିଶେଷ କରି ଚାଲିଛି ବହୁ ମାତ୍ରାରେ ଚାଲିଛି ଓଡ଼ିଶୀ ଆଉ ଯେଉଁଟା କି ଆଧୁନିକ ମଡ଼ର୍ଣ୍ଣ ଡ୍ୟାନ୍ସ ଓଡ଼ିଶୀ ନୃତ୍ୟ ସାଧାରଣତଃ ଭାବେ ବହୁତ ଭାବରେ ଆମର ପ୍ରସାର ସେ କଲାଣି ମାନେ ଦେଶ ବିଦେଶରୁ ଆରମ୍ଭ କରି ସବୁଆଡ଼େ ଆଉ ଆଧୁନିକ ନୃତ୍ୟ ନୃତ୍ୟ ବି ଆଉ ଆଧୁନିକ ନୃତ୍ୟରେ ଆଜିକାଲି ବିଭିନ୍ନ ପ୍ରକାର ଅଙ୍ଗପ୍ରଦର୍ଶନ କରିବା ଟା ସେଇଟା ହେଉଛି ଭୁଲ୍ ଆଉ ସାଧାରଣତଃ ଓଡ଼ିଶୀ ନୃତ୍ୟ ବି ସେଇଟା ଆଧୁନିକ ନୃତ୍ୟ ନୁହେଁ ସେଇଟା ଆଧୁନିକ ନୃତ୍ୟରେ ଆଜିକାଲି ବହୁତ ବିଭିନ୍ନ ପ୍ରକାର ଅଙ୍ଗପ୍ରଦର୍ଶନ କଲେ ସେଇଟା ହିଁ କିନ୍ତୁ ଭୁଲ